ହଁ ମୁଁ ଦଶରୁ ଦଶ ଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା କହିପାରିବି ଗୋଟେ ହେଉଛି ଚଉଦ ହଜାର ସାତଶହ ତେୟାନବେ ଆଉ ଗୋଟେ ହେଉଛି ଚାରି ଲକ୍ଷ ପାଞ୍ଚ ହଜାର ନଅଶହ ତେପନ ଆଉ ଗୋଟେ ହେଉଛି ସାତ ଲକ୍ଷ ଅଠାଅଶୀ ହଜାର ନଅଶହ ଚାରି ଆଉ ଗୋଟେ ହେଉଛି ପାଞ୍ଚ ଲକ୍ଷ ତିନି ହଜାର ଚାରିଶହ ପନ୍ଦର ଆଉ ଗୋଟେ ହେଉଛି ସାତ ହଜାର ଆଠଶହ ନଅ